ହ୍ୟାଲୋ ହଁ ତ ମୁଇଁ ଦୁଇ ଦିନ୍ ଆଗରୁ ଗୋଟେ ଅର୍ଡ଼ର କରିଥିଲି ବାକି ତାକେ ମୁଇଁ କ୍ୟାନ୍ସେଲ କରିଦେଲି ତ ବାକି ମୁଇଁ ପଇସା ଆଗରୁ ପେମେଣ୍ଟ କରିଦେଇଥିଲି ତ ଫିର୍ ବି ମୁଇଁ ରିଫଣ୍ଡ ଲାଗି କରିଥିଲି ତ ବାକି ଏତେବେଲେ ତ ମତେ ପଇସା ନେଇଆବାର ଲି ତ ସେମାନେ କହିଥିଲେ ସାଙ୍ଗେ ସାଙ୍ଗେ ପଲେଇ ଆଇବା ବଟ ଏବ୍ ତକ ନେଇ ନିଆବାର ଥିଲେ ଯେ ଆପଣଙ୍କୁ କଲ କରିଚେ କି ଇମର୍ଜେନ୍ସି ବାତିଲ୍ କରିଥିଲି ତ ସେଟା ଏପ୍ ତକ୍ କାଇଁ ଯେ ପଇସା ନେଇଆବାର ଲି ମର୍ନିକି ଆର୍ ଟିକେ ଆପଣ ଟିକେ ହେଲ୍ପ କରିତେ ବଲେ ଜଲ୍ଦି ଟିକେ ପଇସା ପଲେଇ ଆଇତା ମର୍ନିକେ ତ କାଁକିଟଲ ଲ ଆଉ ଯେଟା ଅ ଅନଲାଇନ ଫେର୍ କାଣା ଫ୍ରଡ଼ ଫ୍ରଡ଼ି ହେଇଯିବାର୍ ବହୁତ ଟିକେ ପଇସା ଦେଇଥିନି ଏ ତ ଆମର ଏତେ ପଇସା ବି ନିଁନ ତ ସେଥିର୍ଲାଗି ଟିକେ କହୁଥିଲି କି ଆପଣ ଟିକେ ହେଲ୍ପ କରିଦେଇତେ କି ମୋରଟା କାଁକି ନିଆ ଆଉ କେନା ରହି ର ବାହାଯାଇଛି କି ମୋତ ତିଆର କାଣା କରବାକେ ପଡ଼ବ ତ ହେଥିର୍ଲାଗିଁ ମୁଇଁ ଟିକେ କରିଥିଲ ତ ଦୟାପୂର୍ବକ ଟିକେ ମତେ ଟିକେ ହେଲ୍ପ କରୁ ଆର୍ ଟିକେ ମୋରଟା ଟିକେ ଦେଖିଦଉନ୍ କି କେନ ଅଟକି ଯାଇଛେ କି କାଣା ହେଇଯାଇଛେ ବୋଲିକରି ଥାଙ୍କ୍ ୟୁ